ଆମ ଅଞ୍ଚଳରେ ସ୍ଥାନୀୟ କୃଷି ଜାତୀୟ ଦ୍ରବ୍ୟ ବିକିବାର ସୁବିଧା ହୋଇପାରୁନି କାହିଁକି ମଣ୍ଡିର ସୁବିଧା ନଥିବାରୁ ସେମାନେ ଲୋକମାନେ ଚାଷୀମାନେ ଧାନ ହେଉ ଯେକୌଣସି ଦ୍ରବ୍ୟ ହେଉ ପନିପରିବା ହେଉ ଏଇ ଜିନିଷ କିଛି ବି ବିକ୍ରି କରିପାରୁ ନାହାନ୍ତି ଏ ସେମାନେ କ'ଣ କରିବେ ସେଥିପାଇଁ ମଧ୍ୟସ୍ତି ମାନଙ୍କୁ ଦେଉଛନ୍ତି ମଧ୍ୟସ୍ତି ମାନଙ୍କୁ ଦବାରୁ ସେ ଲୋକମାନେ ଯୋଉ କିଣିବେ ଜିନିଷଟି ସେ ଜିନିଷଟି ବି ଲୋକ ସୁବିଧାରେ କିଣିପାରୁ ନାହାନ୍ତି ସେମାନଙ୍କୁ ବି ବହୁତ ପଇସା ଦେଇକି କିଣିବାକୁ ସେଇ ଲୋକଙ୍କଠୁ ବି ପଡ଼ୁଛି ଆଉ ରାସ୍ତାଘାଟର ସୁବିଧା ନଥିବାରୁ ବଜାରକୁ ବି ବହୁତ ସଂଖ୍ୟାରେ ଜିନିଷ ବହୁତ ପରିବାର ବହୁତ ପରିବାପତ୍ର ଜିନିଷପତ୍ର କିଛି ବି ଆସିପାରୁ ନାହିଁ ସେମାନେ ଅଳ୍ପ ସଂଖ୍ୟାର ଜିନିଷ ଆସିବାରୁ ତେଣୁ ଜିନିଷର ଦର ଦାମ୍ଟା ଅଧିକ ହେଇପାରୁଛି